ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏଠାରେ ସମ୍ବିଧାନ ଆଉ ଆଇନ୍ର ପ୍ରଣୟନ କରାଯାଏ ଏବଂ ଗ୍ରାମୀଣ ଲୋକମାନଙ୍କୁ ଆଇନ୍ର ବହୁତ ସୁବିଧା ଯୋଗାଇଦିଆଯାଇଛି ଯେମିତିକି କୌଣସି ଗୋଟିଏ ଗଣ୍ଡଗୋଳ ଚାଲିଲା ତ ଲୋକମାନେ ପ୍ରଥମେ ଥାନାକୁ ଯାଇଥାନ୍ତି ଥାନାରେ କେସ୍ କରିଥାନ୍ତି ସେଠି କେସ୍ ରେଜିଷ୍ଟର ହେଲେ ତାହାକୁ ଆମେ କୋର୍ଟକୁ ପଠାଇଥାନ୍ତି ଏବଂ କୋର୍ଟ ଚାଳନ ଦ୍ୱାରା ଗୋଟିଏ ଓକିଲକୁ ଆମେ ଆଣିଥାଉ ଓକିଲ ଦ୍ଵାରା ଆମେ ସେହି କେସ୍ଟି କେମିତି ସୁରୁଖୁରୁରେ ହେବ ତା' ପ୍ରତି ଆମେ ଦୃଷ୍ଟି ଦେଇଥାଉ